ହଁ ପ୍ରତ୍ୟକ ଦିନ ସକାଳେ ତ ଖାଇବା ପାଇଁ ଜଳଖିଆ ହିଁ ହୋଇଥାଏ ଟିଫିନ୍ ତିଆରି ହୋଇଥାଏ ତ ସେଥିରେ ଆମର ଜଳଖିଆରେ ସକାଳୁ ସକାଳୁ ଆମର ଜଳଖିଆରେ ଉପମା ହେଉ ରୁଟି ଭଜା କିଏ ମ୍ୟାଗି ବି ଆମେ ଖାଇଥାଉ ଫ୍ରୁଟ୍ସ୍ ବି ଖାଇଥାଉ ଦହିବରା ବି ଖାଇଥାଉ ବିଭିନ୍ନପ୍ରକାରର ସବୁ ଖାଦ୍ୟ ଆମେ ଖାଇଥାଉ ବିସ୍କୁଟ୍ ଯିଏ ଆମର ସୁଜି ହାଲୁଆ ହେଉ କି ସିମେଇ ହେଉ ପୁରୀ ତରକାରୀ ହେଉ ରୁଟି ଭଜା ହେଉ ପରଟା ଭଜା ହେଉ ଦହିବରା ହେଉ ଏହିସବୁ ପ୍ରକାରର ବହୁତ ବହୁତ ଭିନ୍ନ ଭିନ୍ନପ୍ରକାରର ଖାଇବା ଅଛି ଯାହା ଆମେ ଖାଉ କି ଚାହା ମାନେ ଚାହା ଆମେ ପିଇଥାଉ ଚାହାରେ ବିସ୍କୁଟ୍ ବୁଡ଼େଇକି ପିଇଥାଉ ବିସ୍କୁଟ୍ ବି ଖାଇଥାଉ ଆହୁରି ବହୁତ କିଛି ଖାଦ୍ୟ ଅଛି ଯେଉଁଟା ଆମେ ଟିଫିନ୍ କରିଥାଉ ଆମର ଜଳଖିଆରେ ସେଇଟା ଯାଏ ଜଳଖିଆ କରିକି ଆମେ ଖାଉ ଏହିସବୁ କୁ ଆମେ ଜଳଖିଆ କରିଥାଉ ଉପମାଟାକୁ ଆମେ ବେଶୀ ଭଲ ଭାବରେ କରୁ ସେଇଟା ଆମର ଜଳଖିଆରେ ଯାଏ ଉପମା ଇଟିଲି ବରା ତରକାରୀ ଆଉ କ'ଣ ରହିଲା ଆମର ପରଟା ଭଜା ରହିଲା ପୁରୀ ତରକାରୀ ରହିଲା ସିମେଇ ରହିଲା ସୁଜି ହାଲୁଆ ରହିଲା ତା' ସହିତ ଛତୁଆ ବି ଆମେ ଖାଇଥାଉ ଚୁଡ଼ା କଦଳୀ ଖାଇଥାଉ ମୁଢ଼ି ବି ଖାଇଥାଉ ଏହିସବୁ ଖାଦ୍ୟ ଆମର ନିତିଦିନିଆ ସକାଳର ଜଳଖିଆରେ ଆମର ସବୁ ଯାଇଥାଏ ଏହି ସବୁ ରେସିପିଗୁଡ଼ା ଆମେ କରିକି ଖାଇଥାଉ ତା' ସହିତ ଆମର ହେଲା ସେ ଦହିବରା ହେଉ କି ଅଲଗା ସବୁ ପୁରୀ ତରକାରୀ ଏହିସବୁ ଜଳଖିଆରେ ମଧ୍ୟ ଯାଇଥାଏ ତ ଏହିସବୁ ଆମେ ସକାଳେ ଜଳଖିଆରେ ଖାଇଥାଉ